ମୁଁ ଆମ ପରିବାର ପାଇଁ ଶାଗ ବିଭିନ୍ନ ପ୍ରକାରର ଶାଗ ତରକାରୀ କରେ ଆଉ ଶାଗ ଭାଜେ ଆଉ ସେଇଟା ଦେହ ପାଇଁ ବହୁତ ହିତକର ସ୍ୱାସ୍ଥକର ବ୍ୟଞ୍ଜନ ଆଉ ସମସ୍ତେ ସେ ଶାଗ ଭଜା ଖାଆନ୍ତି ଏମିତି ସ୍ୱାମୀ ପିଲା ଆଉ ଫୁଲ ଫ୍ୟାମିଲି ଶାଗ ଭଜା ଖାଇବା ପାଇଁ ବହୁତ ଭଲ ବି ପାଆନ୍ତି ଆଉ ସେଇଟା ହେଉଛି ଦେହ ପାଇଁ ହିତକର ଆଉ ଶାଗ ଭଜା ବିଭିନ୍ନ ପ୍ରକାର ଶାଗ ଭଜା ଏମିତି କି ମଦରଙ୍ଗା ଆଉ ମାନେ ଅନେକ ପ୍ରକାର ଶାଗ ତିଆରି କରେ ଆଉ ଖାଇବା ପାଇଁ ଦିଏ